ବରା ଗୋଟାକୁ ଦୁଇଟଙ୍କା ପିଆଜି ଦୁଇଟଙ୍କା ନାହିଁ ନାହିଁ ସେଲ୍ ବଢ଼ୁଛି ଲୋକ ଆସୁଛନ୍ତି ତ ସେଥିପାଇଁ ମଧ୍ୟ ପଇସା ବି ହେଉଛି ତ ସେଥିପାଇଁ ବଡ଼ ହେଲାଣି ବରା ପିଆଜି ସିଙ୍ଗଡ଼ା ତରକାରୀ ବି ରହୁଛି ମିଠା ରହୁଛି ବିଭିନ୍ନ ପ୍ରକାର ସ୍ନାକ୍ସ ବି ରହୁଛି ହଁ ରସଗୋଲା ରହୁଛି ଛେନାଝିଲ୍ଲୀ ରହୁଛି ହଁ ମିଲ୍ ବି ପ୍ରସ୍ତୁତ ହେଉଛି ବାରଟାରୁ ଆରମ୍ଭ ମିଲ୍ ହଁ ମିଲ୍ ପାଖାପାଖି ଶହେ ଦୁଇଶହ ଲୋକଙ୍କ ପାଇଁ ପକାଉଛି ମାଛ ସତୁରୀ ଭେଜ୍ ମିଲ୍ ପଚାଶ ଚିକେନଟା ଶହେଟଙ୍କା ହଁ ଶଶୁ ଅଛି ମସଲାବରା ଅଛି ଆଉ ପ୍ଲେନ୍ ବରା ଅଛି ହଁ ହଁ ନିଶ୍ଚିତ ହଁ ଆଜ୍ଞା ହେଇପାରିବ ଆଜ୍ଞା ଆଜ୍ଞା ସେପାରେଟ୍ ପା ପାର୍ସଲ୍ ସବୁ କରିଦେବି ତା'ପରେ ନାହିଁ ଏକା ନୁହେଁ ଆଉ ଯୋଡ଼େ ଲୋକ ଅଛନ୍ତି ସେଲ୍ ବି ବଢ଼ିଲା ପଇସା ହେଲା ତ ସେଥିପାଇଁ ବଡ଼ ହେଇଛି ନାହିଁ ନାହିଁ କିଛି ଅସୁବିଧା ନାହିଁ ଆପଣ ଡେଟ୍ କହିଦେବେ ଆପଣ କେତେ ପାର୍ସଲ୍ କହିଦେବେ ତ ମୁଁ ଦେଇଦେବି ଆଡ଼ଭାନ୍ସ ଆପଣ ଦେଇ ଦିଅନ୍ତୁ ତିନିହଜାର ଟଙ୍କା ଦେଇ ଦିଅନ୍ତୁ ଆପଣ ଯାହା ନେବେ ପଛରେ ହିସାବ କରିଦେବି ନାହିଁ ଫୋନପେ କରିଦିଅନ୍ତୁ ନମ୍ବର୍ ଏହି ନମ୍ବର୍

ନା ନାହିଁ ନାହିଁ ନାହିଁ ନାହିଁ ସେସବୁ ନାହିଁ ମୁଁ ଠିକ୍ ଟାଇମରେ ପହଞ୍ଚାଇ ଦେବି ହଁ ଆଜ୍ଞା ମୁଁ ପାର୍ସଲ୍ ପାର୍ସଲ୍ ରଖିଥିବି କାଗଜରେ ଜରିରେ ଗୁଡ଼େଇ ହଁ ସେପାରେଟ୍ ପାର୍ସଲ୍ ସବୁ କରିଦେବି ଆଜ୍ଞା ଆଜ୍ଞା ସେସବୁ ହେବ

ନାହିଁ ନାହିଁ ନାହିଁ ନାହିଁ ହଇରାଣ କରିବିନି